ମୋତେ ବଗିଚା କାମ କରିବା ପାଇଁ ବହୁତ ଭଲଲାଗେ ମୁଁ ବଗିଚାରେ ଗଛ ଲଗାଇବା ପାଇଁ ଚାରା ବଜାର ଏବଂ ଜଙ୍ଗଲରୁ ଆଣିଥାଏ ଏବଂ ନିଜେ ମଧ୍ୟ ମଞ୍ଜି ଯୋଗାଇ ଚାରା ଉତ୍ପନ୍ନ କରିଥାଏ ସବୁଦିନେ ସକାଳୁ ଉଠି ମୁଁ ବଗିଚାରେ କାମରେ ଲାଗିପଡ଼େ ଓ ବହୁତ ଯତ୍ନ ନିଏ ସକାଳେ ଏବଂ ସନ୍ଧ୍ୟାରେ ଦିନକୁ ଦୁଇଥର ପାଣି ଦେବାକୁ ପଡ଼ିଥାଏ ଗଛଗୁଡ଼ିକ ବଡ଼ ହେବା ପରେ ତାହାର ଫୁଲ ଗୁଡ଼ିକ ବହୁତ ସୁନ୍ଦର ଦିଶିଥାଏ ଏବଂ କେତେକ ଗଛରେ ଫଳ ମଧ୍ୟ ହୋଇଥାଏ ବଗିଚାରେ ପାଣି ମୋଟର ସହିତ ଗଛଗୁଡ଼ିକର ସୁନ୍ଦର ଓ ସାଇଜ୍ କରି କାଟିବା ପାଇଁ ମେସିନ୍ ବି ରଖିଥାଉ ତା' ଛଡ଼ା ଶାବଳ କୋଦାଳ କୁରାଢ଼ୀ ବି ଆବଶ୍ୟକ ପଡ଼ିଥାଏ